ଭାରତର ଜଳବାୟୁ ଆମର ଉଷ୍ମ ଜଳବାୟୁ ଏବଂ ସେ'ଠି ଆମର ପ୍ରଧାନ ହେଉଛି ଧାନ ଚାଷ କରାଯାଇଥାଏ ତାର ବିଭିନ୍ନ ଋତୁ ଅନୁସାରେ ତାହା ପରିବର୍ତ୍ତନ ବି ହୋଇଥାଏ ତେଣୁ ସେହି ମୌସୁମୀ ଜଳବାୟୁରେ ଆମର ଏ'ଠି ଗହମ ବି ଚାଷ କରାଯାଏ ଧାନ ବି ଚାଷ କରାଯାଏ ଆମର ଯେତେବେଳେ ଏଠି ବର୍ଷା ଋତୁ ହୁଏ ବାହାରେ କିନ୍ତୁ ତାହା ବର୍ଷା ହୋଇ ନ ଥାଏ ଆମର ଏଠି ଦିନ ବେଳେ ହେଲେ ବାହାରେ ତାହା ରାତି ହୋଇଥାଏ ତେଣୁ ଭାରତର ଜଳବାୟୁ ସବୁବେଳେ ନିୟନ୍ତ୍ରଣାଧୀନ ହୋଇ ରହିଥାଏ ପ୍ରତ୍ୟକ ଋତୁ ଅନୁସାରେ ତା'ର ପାଗ ପରିବର୍ତ୍ତନ ମଧ୍ୟ ଦେଖା ଦେଇଥାଏ